ଅନେକ ପାହାଡ଼ ବୁଲିବାକୁ ଭଲ ଲାଗେ ସେଠାକାର ପାହାଡ଼ ପର୍ବତ ଦେଖିବାକୁ ସୁନ୍ଦର ଆଉ ଗଛ ପତ୍ର ସବୁଜ ପତ୍ରରେ ଆଚ୍ଛାଦିତ ହୋଇଛି ତା ସହିତ ପକ୍ଷୀମାନଙ୍କର କୁହୁ କୁହୁ ରାବ ରାଗ କୁହୁ କୁହୁ ରାବ ଶୁଣିବାକୁ ଭଲ ଲାଗେ ତାହା ସହିତ ପର୍ବତ ଉପରେ ଥିବା ମଣିନାଗ ମଣିନାଗ ମନ୍ଦିର ଦେଖିବାକୁ ବହୁତ ସୁନ୍ଦର ସେଠି ସେଠି ମା ସେଠି ମଣିନାଗ ଠାକୁର ପୂଜା ପାଉଛନ୍ତି ତା ସହିତ ପର୍ବତରେ ପର୍ବତରେ ରହୁଥିବା ପକ୍ଷୀ ପଶୁମାନେ ପକ୍ଷୀ ପଶୁମାନଙ୍କର ରାବ ରାବ ବି ଶୁଣିବାକୁ ମିଳିଥାଏ ଯାହାଦ୍ୱାରା ଯାହାଦ୍ୱାରା ସକାଳ ପାଇଲେ ମା ସକାଳ ପାଇଲା ମାତ୍ରେ ପତ୍ରରେ ଠୋପା ଠୋପା ହୋଇପଡ଼ିଥିବା ପାଣି ପାଣି ପାଣି ଦେଖିବାକୁ ସୁନ୍ଦର ଲାଗେ ତା ସହିତ ସେହି ପାଣି ଗୁଡ଼ା ବି ମାନେ ଧରିବାକୁ ଆଉ ଛୁଇଁବାକୁ ଥଣ୍ଡା ଥଣ୍ଡା ଲାଗେ